ହଁ ସାର୍ କୁହନ୍ତୁ ଓ ଟାଇମ୍ ଟିକେ କହି ଦିଅନ୍ତୁ ସାର୍ ପ୍ରାକ୍ଟିସ୍ ଟାଇମ୍ କେତେବେଳେ ଅଛି ଆଉ ଖେଳରେ କ'ଣ କ'ଣ ଖେଳ ଅଛି ମୁଁ ସବୁଥିରେ ଭାଗ ନେଇ ପାରିବି ନାଁ ହଉ ଠିକ୍ ଅଛି ସାର୍

ହଉ ସାର୍ ଠିକ୍ ଅଛି ବାପା ସାହିତ ଗଲେ ହବ ନାଁ ସାର୍ ହଉ ସାର୍ ହଉ ସାର୍ ଠିକ୍ ଅଛି ରଖୁଛି